କୃଷକଙ୍କ ଆତ୍ମହତ୍ୟାକୁ ଏଡ଼ାଇବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ତନ୍ମଧ୍ୟରେ ବର୍ତ୍ତମାନ ପରିସ୍ଥିତିରେ କାଳିଆ ଯୋଜନା ବା ପ୍ରଧାନମନ୍ତ୍ରୀ କୃଷି ସହାୟତା ଯୋଜନା ଅନ୍ୟତମ ଇଏ ଦୃଷ୍ଟି କୋଣରୁ କୃଷକ୍ ମାନଙ୍କୁ କିଛି ପରିମାଣର ସହଯୋଗ ମିଳୁଛି

କୃଷି କୃଷକ କଲ୍ ସେଣ୍ଟର୍ ପ୍ରତ୍ୟେକ ପଞ୍ଚାୟତରେ ଖୋଲା ଯାଇଛି ଇଏ ସବୁ ସମସ୍ତେ କୃଷି ପରାମର୍ଶ କେନ୍ଦ୍ରରେ କୃଷି ବୈଜ୍ଞାନିକ ମାନେ ଆସୁଛନ୍ତି କିଛି ପରାମର୍ଶ ଦେଉଛନ୍ତି

ସୁପରିମାଣରେ କୃଷକଙ୍କୁ ଆବଶ୍ୟକ ସେଟି ସଠିକ୍ ଭାବରେ ମୋର ବ୍ୟକ୍ତିଗତ ହିସାବରେ ମିଳିପାରୁ ନାହିଁ ସେମାନଙ୍କୁ କୋଲ୍ଡ ଷ୍ଟୋର୍ ଯୋଗାଇ ଦିଆଯିବାର ଆବଶ୍ୟକତା ଅଛି ମାର୍କେଟ୍ର ଚାହିଦା କୁ ଲକ୍ଷ୍ୟ କରି ବଜାରର ବ୍ୟବସ୍ଥା କରାଯିବାର ଆବଶ୍ୟକତା ଅଛି ଏବଂ କୃଷକମାନଙ୍କୁ ଉନ୍ନତମାନର ଜ୍ଞାନକୌଶଳ ମଞ୍ଜି କୀଟନାଶକ ଏବଂ ଜୈବିକ ସାର ଯଦି ସରକାରଙ୍କ ତରଫରୁ ଯୋଗାଇ ଦିଆଯାଏ ତାହେଲେ କୃଷିର ଉନ୍ନତି ଅବଶ୍ୟ ହବ